ଦଶରୁ ଦଶ ଲକ୍ଷ ମଧ୍ୟରେ ସଂଖ୍ୟା ହେଲା ନଅ ହଜାର ପଞ୍ଚାବନ ଦଶ ହଜାର ପନ୍ଦର ଏକୋଇଶି ଶହ ସାତ ହଜାର ଆଠ ହଜାର ନଅଶହ ଅନେଶତ